ଟେଲରିଂ କରବାର୍ ଆମର୍ ବହୁତ୍ ସୁବିଧା ହେଇଛେ ଘରର୍ ସାହାଯ୍ୟ ମଧ୍ୟ ହେଇଛେ ପଇସା ବି ସିଧା ଆସୁଛେ ଆଉ ଆଗ୍ କେ ବି ଟେଲର୍ କା'ଯେ ଉନ୍ନତି ହେଇପାର୍ବା ଘରର୍ ସୁବିଧା ସୁଯୋଗ୍ ବହୁତ୍ ଆରୁ ଆପଣ୍ ମାନେ ୟୁଜ୍ କରିପାରୁଛନ୍ ଆରୁ ଟେଲର୍ ଶିଖିପାରୁଛନ୍ ବେଲେ ବହୁତ୍ ଭଲ୍ ହେବା

ଟେଲର୍ ରୁ ପଇସାପତର୍ ବି ଭଲ୍ ହେଉଛେ ଆଉ ପଇସାପତର୍ ଘରର୍ ଲୋକ୍ କେ ବି ଫ୍ୟାମିଲି କେ ବି ବହୁତ୍ ସାହାଯ୍ୟ ହେଉଛେ ମତେ ବି ବହୁତ୍ ସାହାଯ୍ୟ ହେଉଛେ କ'ଣ ଅସୁବିଧା ଥିଲେ ବି ପଇସାପତର୍ କିଛି କରିପାର୍ମି ଆଗ୍କେ ବି କିଛି ପଇସାପତ୍ରର ଅସୁବିଧା ହେଲେ ମତେ ଟେଲର୍ କିଛି ପାରିବ